ଆଜ୍ଞା ହଁ ଟ୍ରାକ୍ଟର୍ ବହୁତ ଉପଯୋଗୀ କହିଲେ ନ ସରେ ଟ୍ରାକ୍ଟର୍ କ'ଣ କହିବି ଆଉ ଟ୍ରାକ୍ଟର୍ ବିଷୟରେ ଯଥା ଆମର ଟ୍ରାକ୍ଟର୍ ବ୍ରାଣ୍ଡ ଗୁଡ଼ିକ କହୁଛି ଯଥା ସ୍ଵରାଜ ଗୋଟେ ଅଛି ତ ବାକି କ'ଣ ମହିନ୍ଦ୍ରା ସବୁଠୁ ଭଲ ବ୍ରାଣ୍ଡ ମହିନ୍ଦ୍ରା ଆଉ ସୋନାଲିକା ଏମିତି ତ ବ୍ରାଣ୍ଡ ଯେତିକି ମୁଁ ଜାଣିଛି ଆଉ ଆମ ଗାଁରେ ଟ୍ରାକ୍ଟର୍ ନିହାତି ଆବଶ୍ୟକ ଆ ଗାଁରେ ଆମ ଗାଁରେ ପ୍ରାୟତଃ ଚାଷ ମୁଖ୍ୟ ଗାଁ ମାନଙ୍କରେ ଚାଷ ମୁଖ୍ୟ ତ ଟ୍ରାକ୍ଟର୍ ନିହାତି ଥିବ ଆମ ଗାଁରେ ପ୍ରାୟତଃ ପ୍ରାୟତଃ ଦଶଟାରୁ ଉର୍ଦ୍ଧ୍ୱ ଟ୍ରାକ୍ଟର୍ ଅଛି ଯେମିତିକି ଆମର ଟ୍ରାକ୍ଟର୍ ଆସିଲା ଦିନ ଠୁ ବଳଦ ତ ଆଜିକାଲି ହଜି ହିଁ ଗଲେଣି ଟ୍ରାକ୍ଟର୍ ବାହାରିବା ବିଜ୍ଞାନ ଆମର ସାଇନ୍ସ ଗୋଟେ ଏତେ ବଡ଼ ଜିନିଷ ବାହାର କରିଦେଲା ଯାହାକି ଗୋଟେ ବଳଦ ମାନଙ୍କୁ ହଜାଇ ଦେଲା କହିବାକୁ ଗଲେ ଚଳେ ବଳଦ ମାନ ଟୋଟାଲ୍ ଉପରେ ହଜିଗଲେଣି ବଳଦ ଆଉ ଦେଖା ହିଁ ଯାଉନାହାନ୍ତି ଟ୍ରାକ୍ଟର୍ ଟ୍ରାକ୍ଟର୍ ତ ସବୁ କାମରେ ଆସିଲା ନା ଆଉ ବଳଦକୁ କିଏ ପଚାରିବ ଟ୍ରାକ୍ଟର୍ ଆସିଲା ଦିନରୁ ଆମର ହଳ କରୁଛି ଆମର ବିଲ ରୁଆଉଛି ଧାନ ବୋହିକି ଆଣୁଛି ସବୁ ସବୁ କାମରେ ଟ୍ରାକ୍ଟର୍ ହେଲ୍ପ କରୁଛି ବାସ ଗୋଟିଏ ଯନ୍ତ୍ର ୟୁଜ୍ କରିକି ସେମାନେ ଯନ୍ତ୍ର ୟୁଜ୍ କରୁଛିିନ୍ତି ବାକି ଟ୍ରାକ୍ଟର୍ ତ ସବୁ କରିଦେଉଛିି ନା ଆଉ କଷ୍ଟ ବି ଏତେ ପଡ଼ୁନି ଲୋକମାନଙ୍କୁ କଷ୍ଟ କରିବାକୁ ପଡ଼ୁନି ତ ସେଇ ଲାଗି ଟ୍ରାକ୍ଟର୍ ନିହାତି ମୁଖ୍ୟ ଅଛି କିଛି ତ ଅଛି ଟ୍ରାକ୍ଟର୍ରେ ବହୁତ କିଛି ଆମେ ସହଯୋଗ ସୁବିଧା ପାଉଛୁ ବଳଦ ବୋହି ବୋହିକି ନେଇ ବଳଦ ମାନଙ୍କୁ ବାଡ଼ାଇକି ନେଇ ବଳଦ ପୁଣି ବହୁତ ବହୁତ ମାନେ କ'ଣ ଟିକେ କଷ୍ଟ ହେଉଥିଲା ନା ବଳଦ ମାନ ଯେତେବେଳେ ଥିଲେ ନିହାତି କଷ୍ଟ ହେଉଥିଲା ଟ୍ରାକ୍ଟର୍ ଆସିବା ଦିନରୁ ଆଉ କ'ଣ ଅଛି ସବୁ କାମରେ ଛୁଟି ବାସ ଟ୍ରାକ୍ଟର୍ ଆସିବ ହଳ କରିଦେବ ବାକି ରୁଆଇ ଦେବ ଚାଷ ଯେଉଁ ଧାନ କାଟିଦେବ ବୋହି ଆଣିବ ଆଉ ଆଜିକାଲି ତ ମିନି ଟ୍ରାକ୍ଟର୍ ବି ବାହାରିଗଲାଣି ଯାହାକି ମିନି ଟ୍ରାକ୍ଟର୍ ବି ବାହାରିଗଲାଣି ସେଇ ବ୍ରାଣ୍ଡର ସବୁ ସ୍ଵରାଜ ମହିନ୍ଦ୍ରା ସୋନାଲିକା ଏମିତି ଏଇସବୁ ବ୍ରାଣ୍ଡର ମିନି ଟ୍ରାକ୍ଟର୍ ବି ବାହାରିଗଲାଣି ଯାହାକି ଲୋକମାନଙ୍କୁ କିଣିବାକୁ ସୁବିଧା ହେଉଛି ନିଜ ନିଜ ବିଲରେ ନିଜେ ନିଜେ ଚାଷ କରିପାରୁଛନ୍ତି କ'ଣ ପାଇଁ ଏତେ ବଡ଼ ଟ୍ରାକ୍ଟର୍ ଡାକିକି ପୁଣି ସେଇ ହିସାବରେ ପଇସା ଦରକାର କି ନାହିଁ ଟ୍ରାକ୍ଟର୍ ବାଲା ବି ପଇସା ନବ ତ ମିନି ଟ୍ରାକ୍ଟର୍ ବି ପ୍ରାୟ ଲୋକ କିଣିଦେଲେଣି ଆମ ଗାଁରେ ଏବେ ପ୍ରାୟତଃ ଚାଳିଶଟା ଖଣ୍ଡେ ବଡ଼ ଛୋଟ ମିଶି ଚାଳିଶଟା ଖଣ୍ଡେ ଟ୍ରାକ୍ଟର୍ ହବ ଆଉ ଟ୍ରାକ୍ଟର୍ ମାନେ ବହୁତ ଖୁସି ଅଛୁ ଟ୍ରାକ୍ଟର୍ ନିହାତି ଉପଯୋଗୀ ବହୁତ ଉପଯୋଗୀ